ହ୍ୟାଲୋ ଆପଣଙ୍କର କ'ଣ ଅସୁବିଧା କୁହନ୍ତୁ ଖାଇବା ପିଇବା ଆପଣ ଠିକ କରନ୍ତୁ ଆଉ ରେଷ୍ଟ ବି ନିିଅନ୍ତୁ ଖାଇବା ପିଇବା ଠିକ୍ କରନ୍ତୁ ରେଷ୍ଟ ନିଅନ୍ତୁ ଭଲ ଲାଗିବ ଆଉ ତମେ ସେ ଖାଇବା ପିଇବା ଠିକ କରନ୍ତୁ ରେଷ୍ଟ ନିଅନ୍ତୁ ଭଲ ଲାଗିବ ଡାକ୍ତରଙ୍କୁ କହିବା ଆଉ କ'ଣ କେମିତି ଅସୁବିଧା ହେଉଛି କ ଆଜ୍ଞା ଆପଣ ଆଗରୁ ହସ୍ପିଟାଲ ଆସିଥିଲେ କ'ଣ ଅସୁବିଧା ସବୁ ହଉଥିଲା ଆଗରୁ ଯେଉଁ ଆସିଥିଲେ ତୁମେ ମେଡ଼ିକାଲ କ'ଣ ଅସୁବିଧା ସବୁ ହଉଥିଲା ଆଉ କ'ଣ ଅସୁବିଧା ହଉଥିଲା ନା ନାଇଁ ହୁଁ ହଁ ତୁମେ ସେ ଖାଇବା ପିଇବା ଠିକ୍ କର ତୁମେ ରେଷ୍ଟ ନିଅ ଡାକ୍ତର ବୁଝିକି କହିବି ମୁଁ ଆଉ କି କ'ଣ ଅସୁବିଧା ଖାଇବା ପିଇବା ନେଇକି ଆଗରୁ କେଉଁ ଡାକ୍ତରଙ୍କୁ ଦେଖେଇଥିଲ ତମେ ମାନେ ଆଗରୁ ଯେଉଁ ଡାକ୍ତରକୁ ଦେଖେଇଥିଲ ତା' ରିପୋର୍ଟଟା ନେଇକି ଆସିଛ ନା ନାହିଁ ଆଣିନା ନ ଆଣିଥିଲେ ଆଜି ନେଇକି ଆସିବ ଦେଖେଇବା ନହେଲେ ରିପୋର୍ଟ ନେଇକି ଆସିଛ ଆଗରୁ ଯେଉଁ ଡାକ୍ତର ଦେଖେଇଥିଲ ହଉ ତୁମେ ଆସିକି ଫୋନ୍ କର ମୁଁ ରଖୁଛି